ଗୋଟେ ଖାଦ୍ୟ ଏମିତି କଷ୍ଟକର ଯେ ମୁଁ ସେଇଟାକୁ ଶିଖିବା ପାଇଁ ଚେଷ୍ଟ କରୁଛି ଯେ ହେଲେ ହଉନି ସେ କା ଆରିଶା ପିଠା ଆରିଶା ପିଠା ଯେ ମୋ ଦ୍ୱାରା ହଉନି କେତେ ଚେଷ୍ଟା କଲିଣି ହେ ପାଗ କରିବ ଚୁନା ଚାଉଳ ବତୁରୟ ଆ ଚାଉଳ କୁଟିଅ ସେ ଆଉଥରେ ତାକୁ ଚିନି ଶିରା ଗୁଡ଼ ଶିରା କରିବା ତାକୁ ପାଗ କରିବା ଛାଣିବା ଏସବୁ କଷ୍ଟକର ହେଉଛି ଆଉ ସେଇଟା ମୁଁ ଶିଖିବିବଲେ ଶିଖିପାରୁନି ହେଲେ କେତେ ଚେଷ୍ଟା କଲିଣି ତଥାପି ମୁଁ ସେଗୁଡ଼ିକ ଶିଖିବାକୁ ଚେଷ୍ଟା କରୁଛି ହେଲେ ହେଲେ ହଉନି ମୋ ହାତରେ କିନ୍ତୁ ଚେଷ୍ଟା ଚଲାଇଛି ଚେଷ୍ଟାରେ ମଧ୍ୟ ସଫଳ ହେବା ପାଇଁ ଆକା ଚେଷ୍ଟା ଚଲାଇଛି କ'ଣ ହେଉଛି ସେଇଟା ଭଗବାନଙ୍କ ଉପରେ ଆଶୀର୍ବାଦ ତାଙ୍କେ ଯଦି ଥିବ ମୁଁ କିନ୍ତି ହେଲେ କରିକି ଚେଷ୍ଟା କରିକିରି ଇଏ କରି ଆଉ ଗୋଟେ ଚିଲି ଚିଲି ମୋ ଦ୍ଵାରା ଟିକେ ହଉନି ସେ ଚିଲିଟା ହେଲେ ମଧ୍ୟ କରିବା ପାଇଁ ଚାହୁଁଛି ସେଇଟା ହେଲେ ମଧ୍ୟ ଶିଖିପାରୁନି ସେଇଟା ହେଲେ ମଧ୍ୟ ଚେଷ୍ଟା କରୁଛି କିନ୍ତୁ କରୁଛି ଏତେଟା ସ୍ୱାଦିଷ୍ଟ ହେଇନି ଚେଷ୍ଟା କଲେ ମଧ୍ୟ ସେଇଟା ହେଲେ ମଧ୍ୟ ସଫଳ ହେବ ଆଉ କାକରା ପିଠା କାକରା ପିଠା ହେଲେ ମଧ୍ୟ କଷ୍ଟ ସେଇ ଜିନିଷ ଗୁଡ଼ାକ ଚେଷ୍ଟା କରୁଛି ଏଇ ଜିନିଷ ଗୁଡ଼ାକ ହାତରେ ହେଇଗଲେ ଗୋଟେ ଖୁସି ଲାଗିବ ଯେ ଯେ ଯେଉଁ ମୁହୂର୍ତ୍ତରେ ଯେତେବେଳେ କଲେ ହେଲେ ମଧ୍ୟ ଆଉ ନିଜେ କରିବାକୁ ପଡ଼ୁଛି ଏଇ ଜିନିଷ ଗୁଡ଼ାକ କଲେ ଅନ୍ୟର ଆଶ୍ରା ନେବା ପାଇଁ ପଡ଼ିଛି ସେଥିପାଇଁ ମୁଁ ଚେଷ୍ଟା କରୁଛି କିନ୍ତି ଏଇଟା ହେଇଯିବ ହେଇଗଲେ ମୋତେ ବହୁତ ଖୁସି ଲାଗିବ ଚେଷ୍ଟା ଚଲାଇଛି ଚେଷ୍ଟାରେ କୌଣସି ରେ କମି ନାହିଁ ବହୁତ ଚେଷ୍ଟା ଚଲାଇଛି ଆକା କରୁଛି ଚେଷ୍ଟା କରୁଛି ଆଉ କାକେରା ପିଠା ଗୋଟେ ଚିଲି ଗୋଟେ ଆଉ ଆରିଶା ଗୋଟେ ଏ ଦୁଇଟା ଯାକ ମୋତେ ବହୁତ ଖୁସି ଲାଗୁଛି ଶିଖିବା ପାଇଁ ଶିଖିବା ପାଇଁ ଯେ ଆଉ କରୁଛି ବହୁତ ଚେଷ୍ଟା କରୁଛି ଟିକେ ଏଗୁଡ଼ା କଷ୍ଟ ତ ପାଗ ଦ୍ୱାରା ହେଉଛି ଏଗୁଡ଼ା ପାଗ ଯୋଗ କଥା ଟିକେ ପାଗ ଯଦି ଏପଟ ସେପଟ ଫିଟିଗଲା ବୋଲେ ବହୁତ ଅସୁବିଧା ସବୁ ଜିନିଷ କରିଥିଲି ଗୋଟେ ଥର ପାଗ ଫିଟିଗଲା ଖରାପ ହେଇଗଲା ଫେର ଆଉ ଥରେ ଟିକେ କଲି କିନ୍ତୁ ଅଳ୍ପ ଅଳ୍ପ କରିବାକୁ ପଡ଼ୁଛି ଆଉ